ଜିନ୍ସ ମୁଁ ଗୋଟେ ମୁଁ କିଣିଥିଲି ଏବେ ନୂଆ ମୁଁ ତାକୁ ତାକୁ କିଣିକିନା ବ୍ୟବହାର କଲି ଏବଂ ବହୁତ ଭଲ ଲାଗୁଛି ସ୍ମୁଥ୍ ଅଛି ଏବଂ ଦୀର୍ଘ ଦିନ ଯିବ ବୋଲିକିନା ମୋତେ ଭରଷା ଲାଗୁଛି ଏବଂ ଏହା କଲର୍ ବୋହୁ ବୋହୂ ବିଭିନ୍ନ ପ୍ରକାର କଲରର ଜିନଷ ଆସୁଛି ମୋତେ ତ ବ୍ଲାକ୍ କଲର ଭଲ ଲାଗେ ମୁଁ ବ୍ଲାକ୍ କଲର ହିଁ କିଣିଥିଲି ଏବଂ କପଡ଼ା ମଧ୍ୟ ବହୁତ ଭଲ ଅଛି